ଓଡ଼ିଶାର ବିଭିନ୍ନ ପ୍ରକାରର ପାରମ୍ପାରିକ କଳା ଯେମିତିକି ଆଗରୁ ବହୁତ କଷ୍ଟ କରି ଲୋକମାନେ କାମ କରୁଥିଲେ କିନ୍ତୁ ଦିନକୁ ଦିନ ଆଜି ସେଗୁଡ଼ିକ ଦିନକୁ ଦିନ ପରିବର୍ତ୍ତନ ହୋଇଛି ଆଉ ବହୁତ ସହଜରେ ମଧ୍ୟ ହୋଇଯାଉଛି ଯେମିତିକି ବୟନଶିଳ୍ପ କୁମ୍ଭାର ଦେଖନ୍ତୁ କୁମ୍ଭାର କାମ କାମ ଯେମିତିକି ଆଗରୁ ଦେଖନ୍ତୁ ସେମାନେ ହାତରେ ସେମାନଙ୍କର ଚକି ବୁଲାଇ ମାଟି ରଖି ସେମାନେ କଳସ ବନଉଥିଲେ କିନ୍ତୁ ଆଜିର ଦିନରେ ତାଙ୍କର ସିଷ୍ଟମ ମଧ୍ୟ ଅଲଗା ହୋଇଗଲାଣି କେମିତିକି ଇଲେକ୍ଟ୍ରିକରେ ମୋଟର ଲଗାଇଦେଉଛନ୍ତି ଏମତିକି ତାପରେ ଚକ ବସାଉଛନ୍ତି ଇଲେକ୍ଟ୍ରିକ ଦ୍ୱାରା ଚକଟି ଚାଲୁଛି ଯାହାଦ୍ୱାରା ଯେଉଁଟାକୁ ଘଣ୍ଟାକରେ ଯଦି ଦଶଟି କଳସ କରୁଥିଲେ କିନ୍ତୁ ବର୍ତ୍ତମାନ ଘଣ୍ଟାକରେ ଶହେଟି କଳସ ମଧ୍ୟ ବନାଇଦେଉଛନ୍ତି ଯାହାକି ତାଙ୍କୁ ବହୁତ ମାନେ ସହଜ ହେଉଛି ଆଉ ଅଳଙ୍କାର ବନାଇବା ଯେମିତିକି କମ୍ପୁଟରଟିରେ କମ୍ପୁଟରରେ ଡ଼ିଜାଇନ କରିକି ମଧ୍ୟ ଅଳଙ୍କାର ବନାଯାଉଛି କାଠ ଖୁଦନ ଯେମିତିକି ଖଟ ଚେୟାର ଡୋର ସବୁ ବନାହେଉଛି ସେଗୁଡ଼ିକ ସବୁ ହାତରେ ଖୁଦେଇ କରିକି ଆଗରୁ ମିସ୍ତ୍ରୀମାନେ ବନାଉଥିଲେ ବଢ଼େଇମାନେ କିନ୍ତୁ ଆଜିର ଦିନରେ ଏ ସବୁ ବିଭିନ୍ନ ପ୍ରକାର ମେସିନ ଅଟୋମେଟିକ ସେ ତାର ମାପରେ ରଖିଦେଲେ ସେ ତାର ଅଟୋମେଟିକ ଡିଜାଇନ ପାଞ୍ଚ ମିନିଟ ଭିତରେ କରିକି ଦେଇଦେଉଛି ଯେଉଁ କବାଟ ଡୋର କିମ୍ବା ପଲଙ୍କ ବନାଇବାକୁ ଆମକୁ ମାସ ମାସ ଲାଗୁଥିଲା ସେ ଗୋଟେ ଘଣ୍ଟା ଭିତରେ ସେ ସବୁ ଜିନିଷ କରିକି ଡ଼ିଜାଇନ ଆମକୁ ଦେଇଦେଉଛି ଆଉ ଏମିତି ବହୁତ କିଛି ଜିନିଷ ମାନେ ସବୁ ପରିବର୍ତ୍ତନ ହୋଇଛି ଆଉ ବହୁତ କମ୍ ସମୟ ଭିତରେ ସବୁ ଜିନିଷ ହୋଇପାରୁଛି